ହ୍ୟାଲୋ ଆଜ୍ଞା ଇଏ ଦରକାର ଆଉ ଆପଣ ଟିକେ ସେଇଟା ରେଟ୍ ଆଉ ମେଜରମେଣ୍ଟ୍ କେଉଁ ପଟା କେତେ ରେଟ୍ ଟିକେ କହିଲେ ଟିକେ ତାକୁ ଧରି କାମ କରିବା

ଆଜ୍ଞା

ଆଜ୍ଞା ଆାଇ ଆଜ୍ଞା ହଁ ହଁ ହଁ ହଁ ଆଉ ଇଏ କାଠ ପାଇଁ ପଟା ବି ଅଛି ନା କାଠ ପାଇଁ ପଟା ଆମ୍ବ ପଟା ହଁ ହଁ ହଁ ମୋର ସାଙ୍ଗ ଗୋଟେ ଆପଣ ନମ୍ବର୍ ସେ ଆପଣ ଟିକେ ଭଲ ରେଟ୍ରେ ମିଳୁଛି ବୋଲି ସେଥି ଯୋଗୁଁ ଆପଣଙ୍କୁ କଣ୍ଟାକ୍ଟ କଲି ଇଏ ମୁଁ କାଲି ଯାଉଛି ଆପଣ କାଲି ରହିବେ ତ ହଉ ମୁଁ କାଲି ଆସୁଛି